ଲୋକମାନେ ଆମର ବିଶେଷ ଟେକ୍ନୋଲୋଜି ଅସୁବିଧା କାରଣ ବେଶୀ ଛୋଟ ବଡ଼ ବେଶୀ ଅଛି ଯେମିତି ମୋବାଇଲ ଧରିବା ଶତପ୍ରତିଶତ ଧରିବା ଆମର ବେଶି ଉପଯୋଗୀ ଯେମିତି ଟି ଭି ହୋଇଗଲା ଲ୍ୟାପଟପ୍ ହୋଇଗଲା ସେ ସମସ୍ୟା ବି ବେଶି ଛୋଟ ପିଲାମାନଙ୍କ ଆଖି ଖରାପ ହେବ ଆଉ ଦୃଷ୍ଟି ବି ଆମର କମିବ ସେଥିପାଇଁ ଆମେ ଅବଗତ କି ଆମର ବେଶୀ ଶିକ୍ଷା କୌଣସି ଟେକ୍ନୋଲୋଜି ଅସୁବିଧା ଏମିତି ଛୋଟ ବଡ଼ ବିଷୟରେ ଆପଣ ଅବଗତ ସମାଧାନ କରିବା ପାଇଁ ଆମେ ନିଜେ ହିଁ ଦାୟୀ ଆମେ କେମିତି ସତର୍କ ସହିତ ତାକୁ ଆମେ ବ୍ୟବହାର କରିବା ଛୋଟ ବଡ଼ ସମସ୍ୟା ଏବଂ ନିଜେ ଯେମିତି ଆମେ ସଲ୍ଭ କରିବା ପାଇଁ ଚେଷ୍ଟା କରିବୁ ଆଜିକାଲି ସବୁ ଟେକ୍ନୋଲୋଜି ଆଉ ଯେ ସବୁ ଦୁନିଆ ଚାଲୁଛି ସବୁ ଜିନିଷ ଟେକ୍ନୋଲୋଜି ମୋବାଇଲ୍ ଫୋନ୍ ଆମର ମଟର ସାଇକେଲ୍ ଟି ଭି ଫ୍ୟାନ୍ କୁଲର୍ ସବୁ ଜିନିଷ ଆମେ ଟେକ୍ନୋଲୋଜି ହୋଇଗଲାଣି ଆଉ ସେ ମଧ୍ୟରୁ ଆମେ ସତର୍କ ସହିତ ପିଲାମାନଙ୍କୁ କେମିତି ଆମେ ସତର୍କ ରଖିବା ନିଜେ କେମିତି ସତର୍କର ସହ ସବୁ ବ୍ୟବହାର କରିବା ମୋବାଇଲ୍ ଆମେ ଆମର ଶୋଇବା ଆଗରୁ ତାକୁ ସୁଇଚ୍ ଅଫ୍ କରିକି ଏମିତି ଶୋଇବା ପାଖରେ ନ ରଖିବା ବ୍ୟବହାର କରିବା ଟି ଭି ବ୍ୟବହାର କରୁଛୁ ଏ ସି ବ୍ୟବହାର କରୁଛୁ ଫ୍ରିଜ୍ ବ୍ୟବହାର ଫ୍ରିଜ୍ କେମିତି ଆମର ସତର୍କ ସହିତ ବ୍ୟବହାର କରିବା ତ ଫ୍ରିଜ ବି ଆଜିକାଲି ବେଶୀ ଫାଟିଯାଉଛି କମ୍ପ୍ରେସର୍ ଗରମ ହୋଇକି ତ ଟାଙ୍କି କେମିତି କାନ୍ଥ ଠାରୁ କେମିତି ଏକ ଫୁଟ୍ରେ ତାର କମ୍ପ୍ରେସର ରଖି ମୋବାଇଲ୍ ବ୍ୟବହାର କରୁଛୁ ଚାର୍ଜ୍ ଚାର୍ଜ୍ କରିକି ଆମ ବ୍ୟବହାର କରୁଛୁ ସେଟା ବି ଆମକୁ କମ କରିବାକୁ ପଡ଼ିବ କିନ୍ତୁ ସେଟା ଗରମ ବେଶୀ ହୁଏ ଆଉ ଟି ଭି ବି ବ୍ୟବହାର କରୁନ୍ତି ସତର୍କ ସହିତ ଆଉ ଲ୍ୟାପଟପ୍ ବି ବ୍ୟବହାର ଚାର୍ଜ୍ ଛାଡ଼ିକି ବ୍ୟବହାର କରିବାକୁ ଭଲ ଉପଯୋଗୀ ଆଉ ସବୁ ସତର୍କ ସହିତ ଆମେ ବ୍ୟବହାର କଲେ ଆମର ଦେହ ପାଇଁ ଭଲ ସୁସ୍ଥ ରହିବ ସବୁକିଛି ଯେମିତି ବେଶି ଟାଇମ୍ ଆମେ ମୋବାଇଲ୍ ଦେଖିଲେ କି ଲ୍ୟାପଟପ୍ ଦେଖିଲେ ଟି ଭି ଦେଖିଲେ ବି ଆମର ଆଖି ଖରାପ ହୁଏ ତ ସେ ଦିଗରେ ଆମେ ଯେତେ ଆମ ଜରୁରୀ ଯେମିତି ଚଷମା ହୋଇଗଲା ବ୍ୟବହାର ଜିନିଷ ଆମ ସେଫ୍ଟି ଜିନିଷ ବ୍ୟବହାର କରିକି ଆମେ ତାକୁ ବ୍ୟବହାର କରିବା ପାଇଁ କରିବା ଉଚିତ